ଆଜିକାଲି ସବୁଠାରୁ ଅଧିକ ବ୍ୟବହୃତ ହେଉଥିବା ଆପ୍ ଗୁଡ଼ିକ ହେଉଛି ଫେସବୁକ ୱାଟ୍ସଆପ ୟୁଟ୍ୟୁବ ଆଉ ଇନ୍ସଟାଗ୍ରାମ ଗୋଟାକ ବେଶୀ ଆପ୍ ବ୍ୟବହାର କରାଯାଉଛି ସ୍ମାର୍ଟଫୋନରେ ଆମର ଫାଇଦା ବି ରହିଛି କ୍ଷତି ମଧ୍ୟ ରହିଛି କାରଣ ଆମର ସ୍ମାର୍ଟଫୋନ ପାଇଁ ଆମେ ଅନ୍ଲାଇନ୍ରେ ଏକ୍ଜାମ ହେଲେ ଆମର ଫର୍ମ ଫିଲାପ କରିପାରୁଛେ ଆଉ ଦେଶ ବିଦେଶ ଖବର ମଧ୍ୟ ତାକୁ ଦେଖିକି ଜାଣିପାରୁଛେ ଆଉ କିଏ କେଉଁଠି ରହିଲା ଦୁଇ ମିନିଟର କଥା ଅନ୍ୟ ଜାଗାକୁ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ପହଁଞ୍ଚି ପାରୁଛେ ଏବଂ ଦୂର ଦୁରାନ୍ତରେ ଆମର ରହୁଥିବା ଲୋକମାନଙ୍କୁ ଆମେ ଦେଖିପାରୁଛେ